ମୁଁ ଗୋଟିଏ ହେଡ଼ଫୋନ କିଲିଥିନି ଦୁଇମାସ ତଳେ ମାସେ ପରେ ଦେଖିଲି କି ଗୋଟିଏ ସାଇଡ଼ ଶୁବିଲାନି ଫୁଣି କିଛି ଦିନ ଯାଇଛି ଇଏ ଆର ପଟଟା ବି ଶୁବିଲାନି ଯେତେବେଳେ ନେନି ହେଟା ସଜାଡ଼ିବାକୁ ନେନି ସେ ଦୋକାନୀ କହିଲା ଏଇଟା ଆଉ ଠିକ୍ ହବ ନେଇଁ ସେଥିପାଇଁ ମୁଁ ତ ସାଙ୍ଗ କହୁଛି ଆଉ ଏଇଟା ମୋବାଇଲରୁ ମଗେଇବନି ଦାମ୍ ତାର ଅଠରଶହ ଟଙ୍କା ନେଇଥିଲା କିନ୍ତୁ ଭଲ ପଇଲାନି ଦୁଇ ମାସେ ଚଲେଇଛି ଖରାପ ହେଇଗଲା ଆ ସେଥିପାଇଁ କହୁଛି ମୋବାଇଲରୁ ମଗେଇବନି ସେ ଅଠରଶହ ଟଙ୍କାରେ ମୋ ଦୋକାନରୁ ଯାଇଁକି କିଣିବୁ ଭଲ ଜିନିଷ ମିଳିବ କିନ୍ତୁ ମଗେଇଲେ ବୋ ଖରାପ ପଡ଼ୁଛି ମଗେଇବୁନି ଜମା